ଯେଉଁ ସାବୁନ ଆଉ ସର୍ଫଟା ଆଣିଥିଲୁ ସେଟା ତ ଭଲ ପଡ଼େନି ତା'ପରେ ଘରେ ବି କୁହନ୍ତି କାହିଁକି ଆଣୁଚ ଏ ସର୍ଫ ଏ ସାବୁନ ଆଉ ଭଲ ପଡ଼ୁନି ତା'ପରେ ସାହି ପଡ଼ିଶା ସ୍ତ୍ରୀ ଲୋକମାନେ ବି କୁହନ୍ତି ହେ ଏଟା ଭଲ ବାସ୍ନା ହେଉନି ଆଉ କାହିଁକି ଲଗାଉଛ ଏମିତି ତୁମ ଦେହ ବାସ୍ନା ହେଉଛି ତା'ପରେ ସେ ସର୍ଫରେ ଯେ ସଫା କରୁଛ ସେଇଟା ବି ଭଲ ଲାଗୁନି ଭଲ ଛାଡ଼ୁନି ମଇଳା ଆଉ କାହିଁକି ଏମିତି ଜିନିଷ ୟୁଜ୍ କରୁଛ ଭଲ କମ୍ପାନୀର ୟୁଜ୍ ନ କରିକି ଆଉ ଏମିତି ୟୁଜ୍ କଲେ କେମିକାଲରେ ସବୁ ତିଆରି ହେଉଛି କିଏ ତା'ପରେ ଦେହ ଖରାପ ହେବ ତୁମର ଆଉ ସର୍ଫ ଯାକ ୟୁଜ୍ କରନାହିଁ ଆଉ ସାବୁନ ବି ଲଗାଅନାହିଁ ଏମିତି ସବୁ କହୁଛନ୍ତି ତା'ହେଲେ ଏରାକ ଭଲ ଲାଗେନାହିଁ ତା କଣ କରିବା ଭଲ ଜିନିଷ ଆଣିଲେ ହିଁ ଭଲ ହେବ ଏଇ ସାବୁନ ଆଉ ସର୍ଫ ବ୍ୟବହାର କରିବା କଥା ନୁହଁ ତା ଦ୍ୱାରାକି ଚର୍ମ ରୋଗ କ'ଣ କ'ଣ ସବୁ ଏଇ ସାବୁନ ସର୍ଫ ଦ୍ୱାରା ହେଉଛି ଦେହରେ କୁଣ୍ଡେଇ ହେଉଛି ଇଏ ହେଉଛି ସିଏ ହେଉଛି ସେଥିପାଇଁ ଏଇ ସାବୁନ ସର୍ଫ ୟୁଜ୍ କରିବା କଥା ନୁହଁ